ଦଶରୁ ଦଶଲକ୍ଷ ଭିତରେ ପାଞ୍ଚୋଟି ସଂଖ୍ୟା ହେଲା ପାଞ୍ଚ ହଜାର ସାତଶହ କୋଡ଼ିଏ ଦୁଇ ହଜାର ଦୁଇଶହ ନବେ ତିନି ହଜାର ଚାରିଶହ ପଚିଶି ଚାରି ହଜାର ଦୁଇ ଶହ ଅଠେଇଶ ଛଅହଜାର ସାତଶହ କୋଡ଼ିଏ